ମୁଁ ମୋ ରୋଷେଇ ଘରେ ବହୁତ ପ୍ରକାରର ମା ବାସନକୁସନ ରଖିଛି ମୁଁ ଯେତେବେଳେ ଶାଶୁଘରକୁ ଆସିଲି ମୋ ମା ମତେ ସବୁ ମା ବାସନକୁସନ ଦେଇଥିଲେ ତାହାର ଅଲଗା ଅଲଗା କାମ ରହିଥାଏ ଗା ଗ୍ରାଇଣ୍ଡର କାମ ହୋ ହେଲା ବେସର ବାଟିବା ଏବଂ ବିଭିନ୍ନ ପ୍ରକାରର ମ ମସଲା ସବୁ ଗୁ ଗୁଣ୍ଡ କରାଯାଏ ଏହା ପାଞ୍ଚ ମିନିଟରେ ସବୁ ବାଟି ହୋଇଥାଏ ବୋଲା ପିତିପାତିଆର କାମ ହୋଇ ତରକାରୀ ଭଜା ବା ବାଟି ବାଡ଼ି ବା ସର ରସରୁ ରସର କାମ ହେଲା ଭାତ ପାଣି ଗରମ ଏବଂ ସେଥିରେ ତରକାରୀ ବନାଯାଏ ତା ତା ତାଳି ପ ଥାଳି ପିଞ୍ଛାରେ ଭାତ ଖିଆଯାଏ ତା ସହିତ ଗିନାରେ ତରକାରୀ ଖି ଖିଆଯାଏ ଏମିତିକି ଗ୍ୟାସର କାମ ହୋଇ ହେଲା ଜାଳେଣି ଦେବ ରୋଷେଇର କାମରେ ପ୍ରଧାନ ଉପାଦାନ ହେଇଛିକା ଗ୍ୟାସ ଚା ଚାର ଚାରସ କାମ ହେଲା ପାଣି ଏବଂ ପି ବିଭିନ୍ନ ବିଭିନ୍ନ ପ୍ରକାର ପାନୀୟ ଦ୍ରାଭ୍ୟ ପିଇବା ଏହିପରି ଭା ଭାବ ଭା ଭାବରେ ବାସନର ରୋଷେଇରେ କାମ ଆରେ ଆସେ